ଆଜି ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଗୁଡ଼ିକ ହେଲା ଆମ ଦେଶରେ ଥିବା ରାଜ୍ୟମାନଙ୍କର ମାତୃ ଭାଷାର ଉନ୍ନତି କରିବା ସେଥିପାଇଁ ସରକାର ଏକ ସଂସ୍ଥା ଖୋଲିଛନ୍ତି ଯାହାର ନାମ ଜିଜିଟାଲ ଇଣ୍ଡିଆ ଭାସିନି ଏବଂ ସେ ଏବଂ ଏଥିରେ ଆମ ମାତୃଭାଷାର ଉନ୍ନତି ହେଉଛି